ମୁଁ ଅନୁଶ୍ରୀ ସର୍ଦ୍ଦାର ଆମ କଲେଜରେ ଗୋଟିଏ ରୋଷେଇ ପ୍ରୋଗ୍ରାମ ହେଇଥିଲା ସେଇଥିରେ ମୁଁ ଭାଗ ନେଇଥିଲି ଏବଂ ସେଇ ପ୍ରୋଗ୍ରାମରେ ମୁଁ ଆମ ଓଡ଼ିଶାର ପ୍ରସିଦ୍ଧ ପଖାଳ ଭାତ ରେସିପି କରିଥିଲି ସେଇ ପଖାଲ ଭାତ ରେସିପି କରିକି ମୁଁ ସେହି ପ୍ରତିଯୋଗିତାରେ ଫାଷ୍ଟ ହେଇଥିଲି ସବୁ ସାର୍ମାନେ ବି ବହୁତ ଖୁସି ହେଇଥିଲେ ଆଉ ମୁଁ ପ୍ରାଇଜ ମଧ୍ୟ ପାଇଥିଲି ମୁଁ ବି ବହୁତ ଖୁସି ହେଇଥିଲି ଆଉ ମୁଁ ୟୁଟ୍ୟୁବରେ ମଧ୍ୟ ରେସିପିର ଭିଡ଼ିଓ କରୁଛି ଭଲ ଭଲ ରୋଷେଇର ଭିଡ଼ିଓ ବନେଇକି ପୋଷ୍ଟ କରୁଛି ଏବଂ ସମସ୍ତେ ଲାଇକ୍ ମଧ୍ୟ କରୁଛନ୍ତି କମେଣ୍ଟ ମଧ୍ୟ ଜଣଉଛନ୍ତି ମୋତେ ବହୁତ ବହୁତ ଭଲ ଲାଗୁଛି ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ